ହଁ କୁହ ହଁ ହଁ ଦେଖନ୍ତୁ କ'ଣ ଭୁଲ୍ ଭାଲ୍ ହେଇଯାଇଥିବ ଆମ ଷ୍ଟାଫ୍ ତ ଏମିତି ନାହିଁ ହଉ ହଉ ହଉ କିଛି ଆମ ହୋଟେଲ୍ ତ ଏମିତି ନାହିଁ ଆମ ଷ୍ଟାଫ୍ କିଏ ଥିବେ କି ଅଲଗା ଚାବି ଅଲଗା ତାଲା କିଏ କରିଦେଇଥିବେ କି ଅଲଗା ଚାବି କ'ଣ କରିଥିବ ମୁଁ ଯାହା ସୁବିଧା କରୁଛିି ହଉ ହଉ ହଉ ହଉ ହଉ କରୁଛି ମୁଇଁ ଦେଖୁଛି ଆଉ ସେ ହୋଟେଲ୍ରେ ଯାହା ମୁଇଁ କହୁୁଛି ଆଉ ଆଗରୁ ସବୁ ସୁବିଧା ଥିଲା ଏଇ ଷ୍ଟାଫ୍ମାନେ ସବୁ ଖରାପ ଆଉ ଏଇ ମୋ ମୁଁ ମୁଁ କେଉଁ ମୋ ଷ୍ଟାଫ୍ମାନଙ୍କୁ ମୁଇଁ ଫୋନ୍ କରିବି ଫୋନ୍ କରିକରି ନେଇକି ତା ବ୍ୟବସ୍ଥା ସବୁ କରିବି ହଁ ହଁ ହଁ ହଁ ହଁ ମୁଇଁ ତା ବ୍ୟବସ୍ଥା କରୁଛି ହଁ ମୁଁ ବ୍ୟବସ୍ଥା କରୁଛି ଆଉ ଯାଇକି ତୁମକୁ କିଛି ଅସୁବିଧା ହେବନି ହେଲା ମୁଁ ଦେଖୁଛି ସେ ସୁବିଧା କରୁଛି

ଦେଖୁଛି ସବୁ ସୁବିଧା ହେବ ବ୍ୟସ୍ତ ହୁଅନି